ଆମର୍ ଘରେ ୱାସିଂ ମେସିନ୍ ଟି ଭି କମ୍ପ୍ୟୁଟର୍ ଆର୍ ଇଣ୍ଡକ୍ସନ୍ ବ୍ୟବହାର୍ କର୍ସୁଁ ଟି ଭି ମୁଇଁ ଛୁଆ ଥିଲା ଦିନୁ ବଏଲେ ଆଏଜ୍କେ କୁଡ଼େ ପଚିଶ୍ ବରଷ୍ ହେଲାନ ଆମର୍ ଘରେ ଟି ଭି ଅଛେ ୱାସିଂ ମେସିନ୍ ଇ ତିନ୍ ଚାର୍ ବରଷ୍ ହେଲାନ ଘିନିଚୁ ଟି ଭି ଘିନିଥିନୁ ଟି ଭି ଦେଖ୍ବାର୍ ଲାଗି ନ୍ୟୁଜ୍ ଶୁନ୍ବାର୍ ଲାଗି ଆରୁ ଫିଲ୍ମ୍ ଦେଖ୍ବାର୍ ଲାଗି ଆରୁ ୱାସିଂ ମେସିନ୍ ଘିନ୍ଲାକେ କପ୍ଡ଼ାଲତା ବେଶୀ ବଢ଼୍ଲା ଯେତେବେଲେ କାଚିନିପାର୍ଲୁ ୱାସିଂ ମେସିନ୍ ଗୁଟେ ଘିନ୍ଲୁ କାଚ୍ବାର୍ର୍କେ ସୁବିଧା ହଉଚେ ଅଧାତିଆ ତ ଶୁଖି ବିି ଯଉଚେ ୱାଶସିଂ ମେସିନ୍ଥି ଆର୍ ମୁଇଁ ଏମ୍ ବି ଏ କରିଗଲା ବେଲ୍କେ ଆମର୍ ଘରେ ମତେ ଲ୍ୟାପ୍ଟପ୍ଟେ ଘିନ୍ ଦେଇଥିଲେ ତାର୍ ପରେ ପାଞ୍ଚ୍ ବରଷ୍ ହେଲା ମୁଇଁ ନିଜେ ଫେର୍ ଆରୁ ଗୁଟେ ଲ୍ୟାପ୍ଟପ୍ ଘିନ୍ନି ସେଟା ଖରାପ୍ ହେଇଗଲା ଯେ କାମ୍ଧାମ୍ କର୍ବାର୍ଟା ସୁବିଧା ହଉଚେ ବିନା କମ୍ପ୍ୟୁଟର୍ ଥି ତ ଆଜିକାଲି ଆର୍ ପ୍ରାଇଭେଟ୍ ଚାକ୍ରି ଥି ବି କାମ୍ ନି ମିଲ୍ବାନ ଇଣ୍ଡକ୍ସନ୍ ଆଏଜ୍କେ ହେଲାନ ଦଶ୍ ବରଷ୍ ଖଣେ ଆମର୍ ଘରେ ଇଣ୍ଡକ୍ସନ୍ ବ୍ୟବହାର୍ କରୁଛୁ ଇଣ୍ଡକ୍ସନ୍ ବ୍ୟବହାର୍ କଲାକେ ଆମର୍ ଗ୍ୟାସ୍ର ଖର୍ଚ୍ଚା କମିଯିଛେ ଆରୁ ଯେନ୍ ହିଟର୍ ଜଲଉଥିଲୁ ଅଧିକା ମିଟର୍ ଉଠୁଥିଲା ହେଟା ବି ନି ହେବାର୍ନ ଜଲ୍ଦି ପାଏନ୍ ଗରମ୍ ହେଇଯାଏସି ଜଲ୍ଦି ଖାନା ବି ବନିଯାଏସି ସୁବିଧା ହେଉଚେ ଆରୁ ଝଟ୍କା ଝୁଟ୍କି ବି ନିି ମାର୍ବାର୍ ହେଥିରର୍ଲାଗି ଇଣ୍ଡକ୍ସନ୍ଟା ଘିନିଥିନୁ ଆଉ